ଆପଣଙ୍କ ଗାଁରେ ଅସୁବିଧା ଓ ସୁବିଧା ଗୁଡ଼ିକ କ'ଣ ରହିଛି କିଛି କହିବେ ଆମ ଗାଁରେ ସୁବିଧା ଅଛି ଅସୁବିଧା ବି ଅଛି ଅସୁବିଧା ଆମ ମେଡ଼ିକାଲ ଗୋଟିଏ ପଡ଼ିଛି ଅସୁବିଧାରେ କି ଅଧା ହୋଇକି ମେଡ଼ିକାଲ ଟା ପଡ଼ିଛି ଅଧା ହୋଇକି ତିଆରି ହୋଇଛି ତାପରେ ସ୍କୁଲ ଅଙ୍ଗନବାଡ଼ି ସେ ସବୁ ସୁବିଧା ତାପରେ ଘର ଘରକୁ ଲାଟ୍ରିନ୍ ବାଥରୂମ ସେଗୁଡ଼ା ଅସୁବିଧା କାହାର ହୋଇଛି କାହାର ହୋଇନି କମ୍ପ୍ଲେନ କଲେ ବି ହୋଇପାରୁନି ତାପରେ ୟେ ଆମ ପଞ୍ଚାୟତ ଆମ ନିଜ ଗାଁରେ ନିଜ ପଞ୍ଚାୟତ ଆମ ପଞ୍ଚାୟତରେ ପାଞ୍ଚୋଟି ଗାଁ ଯାଉଛି ତାପରେ ଲୋକମାନେ ଚାଷ ବାସ କରୁଛନ୍ତି ଚାଷବାସ କରିବା ପାଇଁ ତାଙ୍କ ପାଇଁ ପାଣି ଅସୁବିଧା ତାପରେ ପାଣି ଅସୁବିଧା ପାଣିର ଅସୁବିଧା ହେଉଛି ତାପରେ ମେଡ଼ିକାଲ ତ ଆଜି ଯାଏ ତିଆରି ହୋଇପାରୁନି ଅଧା ତିଆରି ହୋଇକି ଅଛି ପାଣିର ଅସୁବିଧା ଯେଉଁ ଫସଲ ବସଉଛନ୍ତି ଯେଉଁମାନେ ତ ପାଣି ଦରକାର ନା ନାଇଁ ସେମାନଙ୍କୁ ପାଣି ଯୋଗେଇବା ପାଇଁ ତାଙ୍କୁ ଅସୁବିଧା ହେଉଛି ପାଣି କେଉଁଠୁ ଆସୁଛି ପାଣି କୁଆଡ଼ୁ ପୋଖରୀରୁ ସେ ନେଇକି ଯିବେ ମଟର ଲଗେଇକି ପୋଖରୀରୁ ନେଲା ମାନେ ଗାଁ ଲୋକ ହେ ହେ କରୁଛନ୍ତି